ଆମ ଅଞ୍ଚଳରେ ସାଂସ୍କୃତିକ ପର୍ବପର୍ବାଣି ପାଳନ କରାଯାଏ ଆମ ଘରେ ମଧ୍ୟ ଏ ସାଂସ୍କୃତିକ ପର୍ବପର୍ବାଣି ପାଳନ କରାଯାଏ ଏଥିମଧ୍ୟରୁ ନୂଆଁଖାଇ ହେଉଛି ଅନ୍ୟତମ ଏହି ନୂଆଁଖାଇ ପର୍ବକୁ ପଶ୍ଚିମ ଓଡ଼ିଶାବାସୀ ପାଳନ କରନ୍ତି ଏହି ଇତିହାସରେ ବହୁତ ପୁରୁଣା ନୂଆଁଖାଇ କେବେଠୁ ପାଳନ କରାଯାଇଛି ତାହା କେହି କହିପାରି ନାହାନ୍ତି ବୋଧେ ହଜାର ବର୍ଷ ଆଗରୁ ପାଳନ କରାଯଇଛି ଏବଂ ସେହି ଅଭ୍ୟାସ ଆଜି ପର୍ଯ୍ୟନ୍ତ ଅଛି ନୂଆଁଖାଇ ପର୍ବ ଭାଦ୍ରବ ପଞ୍ଚମୀ ତିଥିରେ ପଡ଼େ ନୂଆ ଧାନରେ କ୍ଷିରି ସେଇଦିନ ଖୁଆଯାଏ